ଡେଙ୍ଗୁ ଜ୍ୱର ଓ ମ୍ୟାଲେରିଆ ଭଳି ମଶା ବାହିତ ରୋଗକୁ ରୋକିବା ପାଇଁ ପ୍ରଥମତଃ ଘରର ଚତୁଃପାର୍ଶ୍ୱକୁ ପରିଷ୍କାର ଓ ପରିଛନ୍ନ ରଖି ମଶା ମାନଙ୍କର ବଂଶ ବୃଦ୍ଧିରେ ରୋକ ଲଗେଇବାକୁ ପଡ଼ିଥାଏ ଏବଂ ସବୁବେଳେ ମଶାରୀ ବ୍ୟବହାର କରିବା ଦ୍ୱାରା ମଶାମାନେ ଆମ ଶରୀରରେ ରୋଗ ପ୍ରବେଶ କରିବାରେ ଅକ୍ଷମ ହୋଇଥାନ୍ତି ଏହା ବ୍ୟତୀତ ପାନୀୟ ଜଳକୁ ସବୁବେଳେ ଘୋଡ଼ାଇ ରଖିବା ଓ ତାକୁ ଫୁଟାଇ ପିଇବା ଦ୍ୱାରା ମଧ୍ୟ ମଶା ବାହିତ ରୋଗରେ ପୀଡ଼ିତ ହେବାର ପରିମାଣ କମ ହୋଇଥାଏ